ମୁଁ ଦୁଇଦିନ ତଳେ ମାର୍କେଟ ଯାଇଥିଲି ଏଁ ମାର୍କେଟରୁ ଗୋଟିଏ ଜିନ୍ସ ପ୍ୟାଣ୍ଟ ଆଣିଥିଲି ସେ ଜିନ୍ସ ପ୍ୟାଣ୍ଟଟି ମୋତେ ବହୁତ ଭଲ ଲାଗୁଛି ଏବଂ ଷ୍ଟ୍ରେଚେବୁଲ ଅଛି ମୋତେ ପିନ୍ଧିବାକୁ ସେଇଟା କମ୍ଫର୍ଟେବୁଲ ଲାଗୁଛି ଆଉ କମ କମ ପଇସା ମଧ୍ୟ ନେଇଥିଲା କମ ପଇସାରେ ଏହି ପ୍ୟାଣ୍ଟଟି ମୋତେ ବହୁତ ଭଲ ଲାଗୁଛି